ଆଇନଗତ ସମସ୍ୟାର ସମାଧାନ ଆମେ ପୋଲିସ ପାଖକୁ ଯାଇଥାଉ ଏବଂ ପୋଲିସ ଏବଂ ହାଇକୋର୍ଟର ମଧ୍ୟ ସାହାଯ୍ୟ ନେଇଥାଉ ଜମି ପାରିବାରିକ ଦରମା ସମସ୍ୟାର ସମାଧାନ ପାଇଁ ଆମେ ମଧ୍ୟ କୋର୍ଟର ସାହାରା ନେଇଥାଉ ଏବଂ ଷ୍ଟ୍ରାଇକ୍ ମଧ୍ୟ କରିଥାଉ ଯାହାଫଳରେକି ଆମର କ'ଣ ସମସ୍ୟାର ସମାଧାନ ହୋଇଥାଏ ମୁଖିଆ ମଧ୍ୟ ପାଖକୁ ଯାଉଥାଏ ମଧ୍ୟ ଗାଁରେ ସାଧାରଣତଃ ଭାଇ ଭାଇ ଭିତରେ ଝଗଡ଼ା ହେଲେ ଜମି ପାଇଁ ମୁଖିଆ ପାଖକୁ ଯାଇଥାଉ ଅଧିକା ହେଲେ ପୋଲିସ ଓ ପାରସ୍ପରିକ ବୁଝାମଣା ମଧ୍ୟ କରିଥାଉ